ଆଜିକାଲି ଆମ ଓଡ଼ିଆ ଭାଷାକୁ ସଂରକ୍ଷଣ କରିବା ପାଇଁ ବହୁତ ଗୁଡ଼ିଏ ପଦକ୍ଷେପ ନିଆଯାଉଛି ଯେମିତି ଆମ ସମସ୍ତ ସରକାରୀ କାମ କାର୍ଯ୍ୟ ସବୁ ଯେମିତି ଓଡ଼ିଆରେ ହୋଇପାରିବ ସେ ସେମିତି ନିର୍ଦ୍ଦେଶନାମା ଜାରି କରାଯାଇଚି ଏବଂ ପ୍ରାୟ ପ୍ରତ୍ୟେକ ଲୋକ ଓଡ଼ିଆ ଭାଷାକୁ କେମିତି ଗୁରୁତ୍ୱ ଦେବେ ସେ ଉପରେ ପ୍ରୟାସ କରାଯାଉଛି ଏବଂ ବିଭିନ୍ନ ପ୍ରକାର ଫାଇଲ୍ର କାମ ହଉ କିମ୍ବା କୌଣସି ସରକାରୀ କାମ ହଉ ଯେକୌଣସି କାମ ହଉ ସବୁ ଓଡ଼ିଆ ଭାଷାରେ କରାଯାଉଛି ବିଭିନ୍ନ ନାଁ ଫଳକ ବିଭିନ୍ନ ଅଫିସର ନାଁ କେଉଁ ଗାଁର ନାଁ ସମସ୍ତ ସବୁ ଓଡ଼ିଆ ଭାଷାରେ ଲେଖାଯାଉଛି ପୁଣି ଲୋକମାନଙ୍କୁ ଓଡ଼ିଆ ଭାଷା ବିଷୟରେ ବୁଝାଇବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ତାହାରି ମଧ୍ୟରେ ଲୋକମାନଙ୍କୁ ଆମ ଓଡ଼ିଆ ଭାଷାର ମହତ୍ତ୍ଵ ତା'ର ଐତିହ୍ୟ ତା'ର ଇତିହାସ ଇତ୍ୟାଦି ସବୁ ବିଷୟରେ ତାହାକୁ କୁହାଯାଉଛି ଫଳରେ ଲୋକମାନେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ହୋଇପାରୁଛନ୍ତି ଏବଂ ଆମ ଓଡ଼ିଆ ଭାଷାକୁ ସଂରକ୍ଷଣ କରି ରଖୁଛନ୍ତି